ମୁଁ ଖାଦ୍ୟ ଅର୍ଡ଼ର୍ କରିଥିଲି ଯାହାକୁ ମୁଁ କ୍ୟାନସଲ୍ କରିଦେବାକୁ ଚାହୁଁଛି ମୁଁ ଆଉ ଥରେ ଖାଦ୍ୟ ଅର୍ଡ଼ର୍ କରିବାକୁ ଚାହୁଁଛି ଏବଂ ସେହି ଖାଦ୍ୟରେ ମୋର ଦୁଇ ପ୍ଲେଟ୍ ମଟନ୍ ଗୋଟେ ପ୍ଲେଟ୍ ଚିକେନ୍ ରାଇସ୍ ରାଇସ୍ ଅର୍ଡ଼ର୍ କରିବାକୁ ଚାହୁଁଛି ମୁଁ ଚାହୁଁଛି ଯେ ସେ ଡେଲିଭରି ବଏ ଶୀଘ୍ର ଆସି ଖାଦ୍ୟଟିକୁ ମୋ ଘର ପାଖରେ ଦେଇ ଦେଇକି ଯିବେ କାହିଁକି ନା ବର୍ଷାପାଗ ହୋଇଛି ବାରମ୍ବାର ବର୍ଷା ମଧ୍ୟ ହେଉଛି ବାରମ୍ବାର ବର୍ଷା ମଧ୍ୟ ହେଉଛି ବର୍ଷା ଯୋଗୁଁ ସେ ମଧ୍ୟ ଡେରିରେ ଆସିଲେ ହଇରାଣ ହେବେ ସେଥିପାଇଁ ମୁଁ ହିଁ କହୁଛି ସେ ଶୀଘ୍ର ଆସି ମୋତେ ଖାଦ୍ୟ ଦେଇ ଦେଇକିନି ଯାଆନ୍ତୁ ଆଉ ଆମ ରାସ୍ତା ମଧ୍ୟ ଖରାପ ହୋଇଯାଇଛି

ସେ ମଧ୍ୟ ବହୁତ ହଇରାଣ ହେବେ କଦର୍ଯ୍ୟ ରାସ୍ତା ଅଛି ସେ ଆସି ମୋତେ ଶୀଘ୍ର ଖାଦ୍ୟ ଦେଇଦେଇକିନା ଯାଆନ୍ତୁ ହଉ ତା'ହେଲେ ମୁଁ ଏଥର ରଖୁଛି